ଆଜ୍ଞା ଷ୍ଟୂଡ଼ିଓରୁ କହୁଛନ୍ତି ତ ଆପଣ ଷ୍ଟୁଡ଼ିଓ ରୁ କହୁଥିଲେ ତ ମୁଁ ପଲକ୍ ପ୍ରିୟା ଜେନା କହୁଥିଲି ନିମାପଡ଼ା

ମୁଁ ଫଟୋ ଆମ ଫ୍ୟାମିଲିର ଫଟୋ ଉଠିବ ତ କୋଡ଼ିଏ ତାରିଖକୁ ଆପଣଙ୍କର ହେଇପାରିବ କି ଆପଣ ଆପଣ ଆମ ଘରକୁ ଆସିବେ ଜଣ ଜଣ କରି ଉଠିବ ଫୁଲ୍ ଫୁଲ୍ ବ୍ୟାକ୍ଗ୍ରାଉଣ୍ଡ୍ ହବ କୋଡ଼ିଏ ତାରିଖ ଆଜ୍ଞା ନାଇଁ ନାଇଁ ଆମର କୋଡ଼ିଏ ତାରିଖ

କେତେ ଟଙ୍କା ନେଉଛନ୍ତି ଆପଣ

ଆପଣ ପଇସା ଆପଣ ଟିକିଏ ପଇସା କମେଇବେ ଆଜ୍ଞା ଆମେ ତିରିଶ୍ ବାଲା ଉଠେଇବୁ ସତୁରୀ ବାଲା ଉଠେଇବୁ ଟିକିଏ କମ୍ କରିବେ ଆଉ ଆଜ୍ଞା

ପଲକ୍ ପ୍ରିୟା ଜେନା ଆଜ୍ଞା ଭଲ କ୍ୟାମେରା ନେଇକି କରିବେ